ରୋଷେଇ କରିବା ମହିଳା ମାନଙ୍କର କର୍ତ୍ତବ୍ୟ ତ ସୁବିଧା ଅସୁବିଧା ମହିଳା ମାନଙ୍କର ଅଛି ତ ଦେହ ଖରାପ ହକା ସ୍ବା ପୁରୁଷମାନେ କରିବାଟା ବି ଉଚିତ କିନ୍ତୁ ଶିଖିବାଟା ମାନେ ଭଲ ତ ଦେହ ଖରାପ ବେଳେ ତ ଗୋଟେ ପୁରୁଷ ରୋଷେଇ ଯଦି ଜାଣିଥିବେ ନିହାତି ସେ କରିବେ ତ ମୋ ହଜବ୍ୟାଣ୍ଡ୍କୁ ରୋଷେଇ କରିବାକୁ ବହୁତ ଭଲ ଲାଗେ ତ ସିଏ ମୁଁ ଦେହ ଖରାପ ଅବସ୍ଥାରେ ସେ ସମସ୍ତଙ୍କୁ ରୋଷେଇ କରିକି ମାନେ ଘରଲୋକ ମାନଙ୍କୁ ସେ ଖାଇବା ପାଇଁ ଦିଅନ୍ତି ରୋଷେଇ ଭଲ ମହିଳାମାନେ କିସ ସେ ଟିକେ ମାନେ ପରି ମାନେ ସବୁବେଳେ ଧୁଆ ଧୋଇ ସଫା ସୁତୁରା କରିକି ରୋଷେଇବାସ ସବୁ କରନ୍ତି ପୁରୁଷ ମାନେ ଏତେ ଟିକେ ଇଏ କରନ୍ତି ନାହିଁ ତ ସିଏ ଟିକେ ମାନେ ଇଏ କରନ୍ତି ସାଧା ସିଧା ସଟ କଟରେ ସିଏ କରିଦିଅନ୍ତି ତ ସେଥିପାଇଁ ହଉଛି ଭଲ ତ ପୁରୁଷ ଲୋକମାନେ ବି କରିବା ଉଚିତ କାହିଁକି ନା ମାନେ ମଣିଷ ତ ସବୁବେଳେ ସମାନ ନଥାଏ ନା ତ ଉଭୟ ଶିଖିବାଟା ଦରକାର ତ ମୋ ସ୍ୱାମୀ ବେଶୀ ଭଲ ରାନ୍ଧନ୍ତି ସେ ତାଙ୍କର ଆଳୁ ଭଜା କରିଦେବେ ସାଧା ପୁରା ଆଳୁ ଭଜା କରିଦେବେ ବାସ ସରିଗଲା ତ ସେ ସେତିକି ଭଲ ରାନ୍ଧନ୍ତି ଆଳୁ ଭଜାଟା ତ ସେ କରିକି ସମସ୍ତଙ୍କୁ ଖୁଆନ୍ତି ତ ଆମ୍ଭେମାନେ ତ ଭଲ ଲାଗେ ଯେ ମହିଳା ମାନଙ୍କୁ ଯେ ରୋଷେଇ ସେ ଫାଷ୍ଟ୍ ମାନେ ଭାତ ରନ୍ଧା କତିରୁ ଷ୍ଟାଟିଙ୍ଗ୍ କରିକି ତରକାରୀ ପାଖୁରୁ ତ ତିନିଟା ଚାରିଟା ଆଇଟମ ସେ ବନେଇ ପାରିବେ ତ ପୁରୁଷ ଲୋକମାନେ ଟିକେ ବନେଇ ପାରନ୍ତିନି ତିନିଟା ଚାରିଟା ସେ ବାସ୍ ଗୋଟେରେ ସାରି ଦିଆନ୍ତି ତ ଆମର ମହିଳା ମାନଙ୍କର କର୍ତ୍ତବ୍ୟ ଯେ ଟିକେ ଭଲ ରୋଷେଇ କରିବା କି ଭଲ ଖାଇବା ତ ରୋଷେଇ ହିଁ ଭଲ ମହିଳାମାନେ ହିଁ କରନ୍ତି ତ ତାଙ୍କୁ ରୋଷେଇଟା ଭଲ ଲାଗେ